ମୁଁ ମୋ ମାତୃଭାଷା ଛଡ଼ା ଇଂରାଜୀ ଭାଷାରେ ଏକ ପୁସ୍ତକ ପଢ଼ି ଅଛି ଯାହାର ଲେଖା ଲେଖକ ଥିଲେ ଉଇଲିଅମ୍ ସେକ୍ସପିୟର୍ ଏଇ ପୁସ୍ତକ ଟିର ନାମ ହେଉଛି ରୋମିଓ ଏଣ୍ଡ ଜୁଲିଏଟ୍ ଏହି ପୁସ୍ତକ ଟି ପ୍ରେମ ଉପରେ ଆଧାରିତ ଥିଲା ଯେଉଁଥିରେ ନାୟକ ନାୟିକା ପ୍ରେମ ପାଇଁ କିପରି ଜୀବନ ଦେଉଥିଲେ ତାହା ଲେଖା ହୋଇଥିଲା ଏହି ଅନୁବାଦିକ ସଂସ୍କରଣର ଶବ୍ଦାର୍ଥ ଟିକେ କଷ୍ଟକର ଥିଲା ତଥାପି ମୁଁ ଏହାକୁ ବୁଝିବା ପାଇଁ ଅଧିକ ପରିଶ୍ରମ କରିଥିଲି ଏ ଅନୁବାଦିକ ସଂସ୍କରଣ ପଢ଼ିଲେ ଜଣେ ତା ବିଷୟରେ ଅନେକ କିଛି ଶିକ୍ଷା ଲାଭ କରିପାରିବ ତା ସହିତ ନିଜର ଜ୍ଞାନ ମଧ୍ୟ ମଧ୍ୟ ବୃଦ୍ଧି ହେବ ସେହିପରି ଆମ ମାତୃଭାଷାରେ ଥିବା ପୁସ୍ତକ ଅଧିକ ଗୁରୁତ୍ୱପୂର୍ଣ ଯେପରିକି ମହାଭାରତ ରାମାୟଣ ଗୀତା ଏବଂ ଭାଗବତ ଯେପରିକି ରାମାୟଣରେ ପ୍ରଭୁ ରାମ ସୀତାଙ୍କ ପାଇଁ କେତେ କଷ୍ଟ ଉଠାଇଥିଲେ ତାହା ମଧ୍ୟ ଜଣେ ଏଥିରୁ ପଢ଼ିଲେ ଜାଣିପାରିବ